ଖାଲି ସମୟରେ ପିଲାମାନଙ୍କ ସହିତ ନାଁ ଖାଲି ସମୟରେ ଫ୍ରି ପାଇଲେ ହିଁ ପିଲାମାନଙ୍କର ଖେଳରେ ହିଁ ମଜଜ୍ଜି ଯାଆନ୍ତି କ୍ରିକେଟ୍ ହଁ ଉଇଥ୍ କ୍ରିକେଟ୍ ର ହ ବ୍ୟାଡ଼ମିଣ୍ଟନ ଉଇଥ୍ ତା ସହିତ କବାଡ଼ି ବିଭିନ୍ନ ପ୍ରକାର ଖେଳ ଖେଳିଥାଉ ଉଇଥ୍ ଆମ ପିଲାମାନଙ୍କ ଭିତରେ କମ୍ପିଟିସନ୍ ଲାଗିଥାଏ ଡ୍ୟାନସ୍ରେ ସେଥିରେ ସବୁ ଭାଗ ନେଇଥିବେ ସେଥିରେ ହିଁ ପ୍ରାଇଜ୍ ଆସେ ଯେଉଁମାନେ ୱିନର୍ ହୁଅନ୍ତୁ ଫାଷ୍ଟ୍ ସେକେଣ୍ଡ୍ ଥାର୍ଡ଼୍ ହୁଅନ୍ତି ସେମାନେ ସେଇ ହିସାବରେ ହିଁ ପ୍ରାଇଜ୍ ଆସିଥାଏ ଆମ ପ୍ରାଇଜ୍ ମିଳିଥାଏ ମିଳେ ଉଇଥ୍ ତା କବାଡ଼ି ହିଁ ଖେଳିଥାଉ କ୍ରିକେଟ୍ ହିଁ ଖେଳିଥାଉ ବୋରିଂ ସ ଟା ଟାଇମ୍ଟା ହିଁ ପିଲାମାନଙ୍କ ମନୋରଞ୍ଜନ ପାଇଁ ହିଁ ଛଡ଼ା ଛାଡ଼ି ଛାଡ଼ନ୍ତି ଆଉ ବହୁତ ଖୁସି ଲାଗେ ଖେଳିକି ଖେଳଟା ବହୁତ ଖୁସି ଲାଗେ ଉଇଥ୍ ବୋରିଂ ହିଁ ବୋରିଂ ହେଇ କେଉଁ ଗୋଟେ ଫ୍ରି ଟାଇମ୍ରେ ବାହାରକୁ ବାହାରି ପଇଲେ ସେଇଟା ବହୁତ କିଛି ଫ୍ରି ଲାଗେ ତା ସହିତ ମ ଆକ୍ଟିଙ୍ଗ୍ ବି ନୁଆ ନୁଆ ଆକ୍ସନ୍ ହିଁ ଚାଲେ ଚିତ୍ରାଙ୍କନ ବି କରିଥାଉ ନିଜ ଭିତରେ କମ୍ପିଟିସନ୍ ଲାଗେ ଆର୍ଟ୍ ରେ ଆର୍ଟ୍ ରେ ବି ଫାଷ୍ଟ୍ ସେକେଣ୍ଡ୍ ଥାର୍ଡ଼୍ ହିଁ ସେଇଟାରେ ହିଁ ବାଛିଥାଉ ବହୁତ ଖୁସି ଲାଗେ ଟାଇମ୍ ପାର ହେଇଯାଏ ବୋରିଂ ସମୟଟା ହିଁ ସେଇ ତା ଭିତରେ ଏଣ୍ଟରଟେନମେଣ୍ଟ୍ ଲାଗି ଲାଗିଲା ଭଳିଆ ଲାଗିଯାଏ